ହ୍ୟାଲୋ ହଁ ଆଜ୍ଞା କୁହନ୍ତୁ ହଁ ହଁ କ୍ଷୀର ଦେଉଛି ଠିକ୍ ଅଛି କେତେ ଲୋକ ଖାଇବେ କେତେ ଲୋକଙ୍କ ପାଇଁ ଆପଣ ଆୟୋଜନ କରିଛନ୍ତି ହଜାର ଲୋକଙ୍କ ପାଇଁ ହେଲେ ପାଖାପାଖି କୋଡ଼ିଏ ତିରିଶ ଲିଟର ଖଣ୍ଡେ ହେଇଯିବ ଲିଟର ଆମର ଷାଠିଏ ଟଙ୍କା ରହୁଛି ଆଉ ଆପଣ କହୁଛନ୍ତି ଯଦି କୋଡ଼ିଏ ତିରିଶ ହଜାର ଲୋକ ଖାଇବେ ଆଉ ସେଇ ହିସାବରେ ଟିକିଏ ଆମର ରେଟ୍ ଟିକିଏ କମ୍ କରାହେବ ଆଉ ହଁ ମୁଁ କହିଲି କମ୍ କରାହେବ କରାହେବ ମାନେ ସେଇ ଷାଠିଏ ଟଙ୍କା ଆମର ଲିଟର ପିଛା ଲୋକଙ୍କ ଠାରୁ ଷାଠିଏ ଟଙ୍କାରେ ରଖାହେଉଛି ଆପଣଙ୍କ ଠାରୁ ହେଲେ ଆପଣ ଏତେ ଇଏରେ ନେବେ ତା'ହେଲେ ପଚାଶ ଟଙ୍କା କରାହେବ ଆଉ ଆଉ ନା ନା ନା ଦଶଟଙ୍କା କମ୍ କରିଲିଣି ଆଉ କେତେ ଟଙ୍କା କମ୍ କରିବି ଆମର କ୍ଷୀର ଖାଣ୍ଟି କ୍ଷୀର ପାଇବେ ଆଉ ପାଣି ମିଶା ନାହିଁ ଭଲ କ୍ଷୀର ଆଉ ଆପଣ ନେଇପାରିବେ ଯେଉଁମାନେ ନେଉଛନ୍ତି ଗ୍ରାହକମାନଙ୍କୁ ପଚାରି ପାରନ୍ତି ଆପଣ ଆଉ ଆମର ଯଦି ଚାହିଁବେ ବାହାଘରରେ ଆପଣ ଯଦି ଚାହିଁବେ ପନିର୍ ଫନିର୍ ଇଏ କରିବାପାଇଁ ତା ଆଗରୁ ଆମକୁ ଟିକିଏ ଅର୍ଡ଼ର ଦେଇଦେବେ ଆମେ ପନିର୍ ବି ଯୋଗାଉଛୁ ଆଉ କ୍ଷିରିରେ ଯଦି ଆପଣ ଚାହିଁବେ ଛେନା ଫେନା ପାୟସ୍ କରିକି ଇଏ କରିବା ପାଇଁ ଛେନା ବି ଆମେ ଦେଉଛୁ ଆପଣ ଚାହିଁଲେ ଆସିକି ନେଇପାରିବେ ଆଉ କେବେ ଅଛି କେବେ ଅଛି ଦୁଇ ସପ୍ତାହ ପରେ ହଁ ଠିକ୍ ଅଛି ଆପଣ ଆଗରୁ ମୋତେ ଜଣାଇ ଦେଲେ ମୁଁ ସେହି ହିସାବରେ ହଁ ହଁ ହେଇପାରିବ ହେଇପାରିବ ଆପଣ ବ୍ୟସ୍ତ ହୁଅନ୍ତୁନି ହେଇଯିବ ଆପଣ କ'ଣ ନେବେ କ'ଣ ଛେନା ନେବେ ପନିର୍ ନେବେ ନା କ୍ଷୀର ନେବେ କେଉଁଟା ତିନିଟା ନା ତିନିଟା ଯାକ ନେବେ ଛେନା ସେହି ହିସାବରେ ଆମର ଗୋଟେ କେଜିକୁ ଆସିବ ପଚାଶ ଟଙ୍କା ଆସିବ ଆଉ ଆଉ ଆମର ଏଇ ଯେଉଁ ପନିର୍ ପନିର୍ ଆମର ଦୁଇଶହ ଅଶୀ ଟଙ୍କା କିଲୋ ଆଉ କେତେ କେତେ କିଲୋ ପନିର୍ ନେବେ ମୁଁ ତ କହିଦେଉଛି ଆପଣ ପନିର୍ ନେବେ କି ନାହିଁ ମୁଁ ବି ଜାଣିନି ପନିର୍ ନେବେ ଆଉ ଛେନା ବି ନେବେ ସବୁ ନେବେ ଆଉ ତା'ହେଲେ କେତେ କ'ଣ ନେବେ ସାଧାଲୋକଙ୍କ ପାଇଁ ତ ସାଧାଲୋକ ନାଇଁ ସମସ୍ତେ ତ ପନିର୍ ଖାଇବେ ବୋଧେ ଆଉ ସେହି ହିସାବରେ ପନିର୍ ଆପଣଙ୍କର କେତେ ଦରକାର ଆଜ୍ଞା ହଉ ଠିକ୍ ଅଛି ମୁଁ ପନିର୍ ଦେଇଦେବି ଆଉ ଦେଇଦବୁ ଆଉ ଛେନା ବି ଦେଇଦେବୁ କ୍ଷୀର ନେଇଯିବେ ଆଉ ଆମର କ୍ଷୀରଟା କ୍ଷୀର ବିନା ପାଣି ମିଶା ଆଉ ଟିକିଏ ନାଲି ଆସିବ ଆଉ ମିଲ୍କମେଡ଼୍ ବି ଆପଣଙ୍କୁ ମିଲ୍କମେଡ଼୍ ବି ଆପଣଙ୍କୁ ପକାଇବାକୁ ପଡ଼ିବନି ଆମର ବଢ଼ିଆ କ୍ଷୀର ଆଉ ଗାଈ ଆମର ଦେଶୀ ଅଛନ୍ତି ଜର୍ସି ଅଛନ୍ତି ହୋଲିଷ୍ଟିନ୍ ଅଛନ୍ତି ଅଛନ୍ତି ଗାଈ ଆମର କୋଡ଼ିଏ ପଚିଶଟା ଗାଈ ଅଛନ୍ତି କ୍ଷୀର ଭଲ ଦେଉଛନ୍ତି ଦିନକୁ ଆଠ ଦଶ ଲିଟର କ୍ଷୀର ଦେଉଛନ୍ତି ଆଉ ଆପଣ ବ୍ୟସ୍ତ ହୁଅନ୍ତୁନି ଆମେ ଦେଇଦେବୁ ଆପଣ ଟାଇମିଂରେ ଦେଇଦେବୁ ଆଉ ଆପଣ ଟିକିଏ ଯେଉଁଦିନ ଆସିବାରଥିବ ଆପଣ ତା ପୂର୍ବଦିନ ମତେ ଟିକିଏ କଲ୍ କରିଦେବେ ମୋର ମନେ ରହିବକି ନାହିଁ ଆପଣ ଟିକିଏ କଲ୍ କରିଦେଲେ ମୁଁ ସେହି ହିସାବରେ ଯୋଗାଡ଼କରିକି ରଖିଦେଇଥିବି ତା ଆରଦିନ ଆସିକି ଆପଣ ନେଇଯିବେ ଆଉ ହେଲା